ଆଜିକା ଲୋକ ରେଡ଼ିଓ ସମାଜ କାଗଜ ଓ ମୋବାଇଲ୍ ଫୋନ୍ ୟୁଜ୍ କରୁଛନ୍ତି ଓ ସମାଜ କାଗଜ ଆଉ ରେଡ଼ିଓ ଲୁପ୍ତ ହୋଇଗଲାଣି ଆଉ ଆଜିକା ଲୋକ ମୋବାଇଲ୍ ଟିଭି ମୋବାଇଲ୍ ଟିଭି ଦେଖୁଛନ୍ତି ରେଡ଼ିଓ ଆଉ କୌଣସି ୟୁଜ୍ କରୁନାହାଁନ୍ତି ଆଉ ସମାଜ କାଗଜ ହୋଇ ସମାଜ କାଗଜ ଦେଖୁନାହାନ୍ତି ହେଲେ ଆଉ ମୋବାଇଲ୍ ମୋବାଇଲ୍ ମୋବାଇଲ୍ ଫୋନ୍ ଅଧିକ ୟୁଜ୍ କରୁଛନ୍ତି ଓ ଟିଭି ଟିଭିରେ ଖେଳ ଖେଳ ଖେଳଗୁଡ଼ିକ ବି ଟିଭିରେ ହିଁ ଦେଖୁଛନ୍ତି ଟିଭି ଓ ମୋବାଇଲ୍ରେ ଦେଖୁଛନ୍ତି ଟିଭି ଓ ମୋବାଇଲ୍ ଦେଖୁଛନ୍ତି ଆଉ କାଗଜରେ ସମାଜ କାଗଜରେ କେହି କୌଣସି ଜିନିଷ ଅଧିକ ଦେଖୁନାହାନ୍ତି ଲୋକ ଓ ରେଡ଼ିଓ ରେଡ଼ିଓ ଆଉ ରେଡ଼ିଓ ଲୋକ ଦେଖୁନାହାନ୍ତି ରେଡ଼ିଓ କମ୍ ୟୁଜ୍ ହେଉଛି ଆଉ ଏବେ ଆଗ ଭଳିଆ ରେଡ଼ିଓ ଚାଲୁନି ଆଉ ରେଡ଼ିଓ ଚାଲୁନି ଏବେ ମୋବାଇଲ୍ ଫୋନ୍ ଅଧିକ ଚାଲୁଛେ ଓ ଟିଭି ଟିଭି ଦ୍ଵାରା ଅଧିକ ଲୋକ ଦେଖୁଛନ୍ତି ମୋବାଇଲ୍ ଟିଭି ଦ୍ଵାରା ଆଉ ଅଧିକ ଲୋକ ମୋବାଇଲ୍ ଟିଭି ଦ୍ଵାରା ଦେଖୁଛନ୍ତି ଆଉ କୌଣସି ଦେଖୁନାହାନ୍ତି ଆଉ ରେଡ଼ିଓ ଏବେ କମ୍ ଦେଖୁଛନ୍ତି ରେଡ଼ିଓ ଦ୍ୱାରା ଲୋକ ଦେଖୁଥିଲେ ଆଗେ ଏବେ ଆଉ ଦେଖୁନହାନ୍ତି ରେଡ଼ିଓ ଆଉ ଏବେ ମୋବାଇଲ୍ ଟିଭି ମୋବାଇଲ୍ ଟିଭି ଦ୍ୱାରା ଦେଖୁଛନ୍ତି ଏବେ ଆଉ କୌଣସି ରେଡ଼ିଓ ୟୁଜ୍ କରୁନାହାଁନ୍ତି ଓ ସମାଜ କାଗଜରେ ଅଧିକ କୌଣସି ୟୁଜ୍ କରୁନାହାଁନ୍ତି